ସ୍କୁଲ୍ରେ ପଢ଼ିଲା ବେଳେ ଚିତ୍ର ଅଙ୍କନରେ ମୁଁ ଫାର୍ଷ୍ଟ୍ ହୁଏ ଭଲ ଚିତ୍ର କରିକି ପ୍ରାଇଜ୍ ପାଇଛି ସ୍କୁଲ୍ରେ ପଢ଼ିଲା ବେଳେ ଅନେକ ଥର ଚିତ୍ର ଅଙ୍କନ ନେଇ ପୁରସ୍କାର ପାଇଛି ଏଣୁ ଚିତ୍ର ଅଙ୍କନ କରି ବହୁ ଜାଗାରୁ ପୁରସ୍କାର୍ ପାଇଛି ଭଲ ଚିତ୍ର ଆଙ୍କିବାରୁ ସାର୍ମାନେ ଖୁସି ହୁଅନ୍ତି